ମୁଁ ମୋ ନିଜ ବଗିଚା ରେ ଲଗାଇଥିବା ଗଛ ଗୁଡ଼ିକରୁ ଯେତେ ଫୁଲ ଫଳ ଫଳେ ସେତେବେଳେ ମୋତେ ବହୁତ ଖୁସି ଲାଗେ ଏବଂ ମୁଁ ସେତେବେଳେ ବିଭିନ୍ନ ପ୍ରକାର ଆନନ୍ଦ ରେ ତାକୁ ତା ଚାରିପଟୁ ଅନାବନା ଘା ଘାସ ଉପାଡ଼ି ପରିଷ୍କାର କରେ ସେଥିରେ ପାଣି ଦେଲାବେଳେ ବହୁତ ଖୁସି ଲାଗେ ଏବଂ ସାର ଜୈବ ସାର ଦେଇଥାଏ କିଛି ଫଳ ବାସ୍ନା ତାର ଫୁଲ ର ବାସ୍ନା ରେ ମୋ ମନ ବହୁତ ଖୁସି ହୁଏ ଏବଂ ସେଥିରେ ଫଳ ଧରିଲା ବେଳେ ମୁଁ ବହୁତ ଖୁସି ଅନୁଭବ କରେ ପାଖ ଲୋକ ଦେଖି ବହୁତ ଖୁସି ମଧ୍ୟ ହୁଅନ୍ତି ମୋ' ମନ ସେହି ଫଳ ଯେତେବେଳେ ଆଣିକି ମୁଁ ବ୍ୟବହାର କରେ ନିଜ ବାରି ର ଫଳ ବହୁତ ଟେଷ୍ଟ ହୋଇଥାଏ ଏବଂ ନିଜେ ମଧ୍ୟ ଭଲ ଲାଗେ ତାକୁ ଖାଇବା ପାଇଁ ଏବଂ ଲୋକ ଏଗୁଡ଼ିକ ଦେଖିକି ବହୁତ ଖୁସି ହୁଅନ୍ତି ଏବଂ କହନ୍ତି କେତେ ପରିଶ୍ରମ କରି ଫଳ ଫଳିଛି